ଏଠାକାର ମତ୍ସ୍ୟଜୀବୀଙ୍କର ଜାତି ହୋଇଥାଏ କେଉଟ ଜାତି କାହିଁକିନା ସେମାନେ ମାଛଧରାଳିମାନେ ଧରିଥାନ୍ତି ସେଥିପାଇଁ ସେ କେଉଟ ଜାତି ନାମରେ ପରିଚିତ ଅଛନ୍ତି ଏବଂ ଏଠାରେ ଗୋଷ୍ଠୀ କହିଲେ ଆପଣମାନେ ବୁଝାଯାଏ ଯେ ସେମାନେ ସବୁ ଜାଗାରେ ଏକାଠି ହୋଇ ରହିଥାନ୍ତି ଏକାଠି ଚଳିଥାନ୍ତି ଏକାଠି ବସବାସ କରିଥାନ୍ତି ଏବଂ ସେମାନଙ୍କ ସୁବିଧା ଅସୁବିଧା ସେମାନେ ମଧ୍ୟ ସାହାଯ୍ୟ କରିଥାନ୍ତି ଏବଂ ଏହି ସମ୍ପ୍ରଦାୟର ଲୋକମାନେ ତାଙ୍କ ପର୍ବପର୍ବାଣିମାନେ ବହୁତ ଧୁମଧାମରେ ପାଳନ କରିଥାନ୍ତି ତାଙ୍କ ପର୍ବପର୍ବାଣିଗୁଡ଼ିକ ହେଲା ଚଇତ ପର୍ବ ଦିଆଲି ପର୍ବ ଏବଂ ବଡ଼ ପେଣ୍ଟ ଏବଂ ରଥଯାତ୍ରା ଏଗୁଡ଼ିକୁ ସେମାନେ ଆକ୍ଷେପ କରିକି ଏ ତାଙ୍କୁ ସାମ୍ନାରେ ରଖିକି ସେମାନେ ପାଳନ କରିଥାନ୍ତି ବହୁତ ଅନୁଭବ କରିଥାନ୍ତି ଏହିସବୁ କ୍ଷେତ୍ରରେ ସେମାନେ ମିଳାମିଶା ରହିକି ତାଙ୍କ ଜୀବନରେ କିଛି ଖୁସି ଆଣିଥାନ୍ତି ଆମ ସମ୍ପ୍ରଦାୟର ଲୋକମାନେ ମାନେ ଏଠାକାର ଅଞ୍ଚଳର ଲୋକମାନେ ଏଇ କେଉଟା ଜାତି ଲୋକମାନେ ବହୁତ ମିଳାମିଶା ରହିକି ଆଗରୁ ଗୋଷ୍ଠୀ ବହୁତ ଭଲ ଭାବରେ ରହିଥାନ୍ତି ପର୍ବପର୍ବାଣି ବହୁତ ଧୁମ୍ଧାମ୍ରେ ପାଳନ କରିଥାନ୍ତି